ହଁ ମୁଁ ଗୋଟେ ଭଲ ମୋବାଇଲ୍ ଆଣିଥିଲି ମୋବାଇଲ୍ଟି ବହୁତ ସୁନ୍ଦର ଥିଲା ବହୁତ ଆକର୍ଷଣୀୟ ଥିଲା ତାର ଫଟୋ ବହୁତ ଭଲ ଆସୁଥିଲା ତାର ପିକ୍ଚର ବହୁତ ଭଲ ଆସୁଥିଲା ତା ସାଉଣ୍ଡ ବହୁତ ଭଲ ଆସୁଥିଲା ବହୁତ ସୁନ୍ଦର ମୋବାଇଲ୍ ଥିଲା ମୋବାଇଲ୍ ଥିଲା ସିଏ ସମସ୍ତେ ଦେଖିକି ବି କହିଲେ ତୋ ମୋବାଇଲ୍ ବହୁତ ସୁନ୍ଦର ହେଇଛି ଆଉ